ବଗିଚା ଆରମ୍ଭ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ବଗିଚା ଆମକୁ ସାଧାରଣତଃ ଆମର ଯେଉଁ ରିକ୍ୱୟାରମେଣ୍ଟ ମାନେ ପନିପରିବା କୌଣସି ଆମର ଫଳ ଏସବୁ ଆମେ ମାର୍କେଟ ଉପରେ ବି ଡିପେଣ୍ଡ କରିବାକୁ ପଡ଼େ ନା ଆମେ ବଗିଚା ଆରମ୍ଭ କରିବା ଦ୍ୱାରା ଆମର ନିଜର ଯେଉଁ ଖର୍ଚ୍ଚ ଡେଲି ସେ ପନିପରିବା ହଉ ଫଳ ମୂଳ ହଉ ଯାହା ଯାହା ଆମେ ସବୁ ବଗିଚାରେ ଲଗାଇଛୁ ସେ ଆମର ସବୁଦିନିଆ ଆବଶ୍ୟକତାକୁ ପୂରଣ କରେ ସପୋଜ୍ ଆମେ ବଗିଚା କରିକିନା ଆମେ ତା'ର ବାଇଗଣ କିଛି ଲଗାଇଛୁ ଭେଣ୍ଡି କିଛି ଲଗାଇଛୁ ସେଗୁଡ଼ା ସବୁ ଆମର କ'ଣ ଆସିକିନା ଆମକୁ ଆମର ଘର ଯେଉଁ ନିତ୍ୟ ବ୍ୟବହାର୍ଯ୍ୟ ଚଳିଯାଏ ଆଜିକା ଦୁନିଆରେ ଯେଉଁ ପରିବାର ଯେଉଁ ରେଟ୍ ହେଲାଣି ଯେଉଁଟାକି ଆମକୁ ବହୁତ ସହଜ କରିଦିଏ ଆମକୁ ଖାଦ୍ୟ ଚଳଣି ଆମେ ଆମର ଖାଦ୍ୟ ଯେଉଁ ଉପଯୁକ୍ତ ଟାଇମ୍ରେ ଯାହା ପାଇବା କଥା ଆମେ ମାର୍କେଟ ଉପରେ ଡିପେଣ୍ଡ ନ କରି ଆମେ ନିଜ ଖର୍ଚ୍ଚ ଭରଣା କରିଥାଉ ଯାହାକି ଆମର ଖର୍ଚ୍ଚ ବି ବହୁତ କାଟ ହେଇଥାଏ କାହିଁକିନା ଆମେ ଏଇ ଏଇ ଦୃଷ୍ଟିକୋଣରୁ ଆମେ ବଗିଚା କରିକିନା ଆମେ ଆମର ଖୁସିରେ ଜୀବନ ଅତିବାହିତ କରୁଛୁ ଆଉ ଆମେ ସେ ଆମକୁ ବହୁତ ପ୍ରେରଣା ଦେଇଛି କାରଣ ବାଡ଼ି ବଗିଚାରେ ଚାଷ କରିକିନା ଆମେ ବିନା ଆମେ ଧର ଜୈବିକ ଯେଉଁ ଖାଲି ଗୋବର ଖତ ଦେଇ ଯେଉଁ ହଉ ହଉ ସେଗୁଡ଼ା ସବୁ ପୟେଜନୀୟସ୍ ନୁହେଁ ଯେ ଆମ ପାଇଁ ବହୁତ ଉପକାରୀ ସେ ହୁଏ ଆମର ଖାଦ୍ୟ ବି ମାନ ଠିକ୍ ରୁହେ ଆମେ ସେଗୁଡ଼ା ଆମର ସବୁ ଯେଉଁ ରିକ୍ୱୟାରମେଣ୍ଟ ଆମର ଡେଲିକା କା ଡେଲି ଯେଉଁ ଖାଉ ସେଗୁଡ଼ା ସବୁ ଆମକୁ ଆବଶ୍ୟକ ମେଣ୍ଟାଇ ଥାଏ